ସମୟ ସହିତ ଓଡ଼ିଶାର ସମ୍ପର୍କ ବଦଳିବାରେ ଲାଗିଛି ଯେପରି ଓଡ଼ିଶା ଓ ଆନ୍ଧ୍ରା ମଧ୍ୟରେ ସମ୍ପର୍କ ସେହି ସମୟରେ ଯେପରି ରାଜାମାନେ ଶାସନ କରୁଥିଲେ ସେ ସମୟରେ ଠିକ ନଥିଲା କିନ୍ତୁ ବର୍ତ୍ତମାନ ଯୋଗ ଯୋଗାଣ କରିହେଉଛି ଏବଂ ତାଙ୍କର ଜିନିଷ ଆମେ ବ୍ୟବହାର କରିପାରୁଛେ ତେଣୁ ଆମେ ଠିକ ସମୟରେ ଠିକ ଜାଗାରେ ପହଁଞ୍ଚି ପାରୁଛୁ ଏବଂ ସେମାନଙ୍କର ସୁବିଧା ଯୋଗୁଁ ଆମେ ବି ସୁବିଧା ପାଇପାରୁଛୁ ଆମ ସୁବିଧା ପାଇପାରୁଛି ବାଣିଜ୍ୟ ହ୍ରାସ ବି ବହୁତ ବଢ଼ିଆ ଚାଲିଛି ସମ୍ପର୍କ ବଙ୍ଗୋପ ମହାସାଗର ଶକ୍ତି ହେତୁ କଳିଙ୍ଗ ଅଧିକ ପ୍ରଭାବଶାଳୀ ଥିଲା ମାତ୍ର ଏହି ସମୟରେ ସେମାନେ ବଙ୍ଗୋପ ବଙ୍ଗୋପ ଲୋକମାନେ କୋଲକାତା ଲୋକମାନେ ମଧ୍ୟ ଆମ ସହ ସମ୍ପର୍କ ଭଲ ରଖୁଛନ୍ତି ସେମାନେ ବି ଆମ ଜାଗାକୁ ବୁଲିବାକୁ ଆସିପାରୁଛନ୍ତି ଆମେ ବି ସେମାନଙ୍କ ଜାଗାକୁ ବୁଲିବାକୁ ଆସିପାରୁଛନ୍ତି ଯାଇପାରୁଛୁ ତେଣୁ ତାଙ୍କର ଆମର ଯୋଗାଯୋଗ ବହୁତ ଭଲ ରହିଛି ଧନ୍ୟବାଦ